ମୋର ପ୍ରଥମ ଉତ୍ପାଦ ହଉଛି ଗୋଟେ ସ୍ମାର୍ଟଫୋନ୍ ଯାହାକି ମୁଁ ଦୁଇ ଚାରି ମାସ ତଳେ କିଣିଥିଲି ଏବଂ ଏହାର ଆଜିକାଲି ବହୁତ ଫିଚର୍ସ୍ ଅଛି ଯେଉଁଟାକି ଆପଣମାନେ ଜାଣିଥିବେ ବି ସ୍ମାର୍ଟୱାଚ୍ ଦ୍ୱାରା ଆମେ ବିନା ମୋବାଇଲରେ ମଧ୍ୟ ଆମେ କଥା ହେଇପାରୁଛୁ ଆଜିକାଲି ଏବଂ ଆମର ହାଟ୍ ରେଟ୍ ପଲ୍ସ ରେଟ୍ ବ୍ଲଡ଼ପ୍ରେସର୍ ଏମିତି ବହୁତ ଜିନିଷ ସେଥିରେ ଚେକ୍ ହେଇଯାଉଛି ଆଟୋମେଟିକାଲି ସେଇଟା ଡ଼ିଜିଟାଲ ହେଇଯାଇଛି ଟେକ୍ନୋଲୋଜି ବହୁତ ଡେଭଲପ୍ ହେଲା ଆଉ ସ୍ମାର୍ଟୱାଚ୍ ମୁଁ ଯେଉଁଟା କିଣିଥିଲି ମୁଁ ସେଇଟା ମୁଁ ବହୁତ ମୋତେ ଭଲ ଲାଗିଲା ଆଉ ଧନ୍ୟବାଦ ସ୍ମାର୍ଟୱାଚ୍ ଯିଏ ବାହାର କରିଛି ଟେକ୍ନୋଲୋଜିକୁ